କୋଡ଼ିଏ ଟଙ୍କା

ହଁ ହଁ କେତେ ଦରକାର କୁଇଣ୍ଟାଲ୍ରେ ଆଉ କ'ଣ କମାଇବି ଯା ହଉ ଗୋଟେ ଦୁଇ ଟଙ୍କା ଟଙ୍କା କମେଇ ଦେବା ଗୋଟେ ଦୁଇ ଟଙ୍କା କମେଇ ଦବା କଥା ଆଉ ଗୋଟେ ଆଇଲେ ସିନା ହବ ଅଛି ବାଇଗନ ଚାଲିଶ ଟଙ୍କା ଅଛି ଦୁଇ କ୍ୱାଲିଟି ଅଛି ଦେଖିଲେ ତୁମେ ଜାନି ପାରିବ ଦୁଇ କ୍ୱାଲିଟି ଅଛି ଗୋଟେ ଚାଲିଶ ଟଙ୍କା ଅଛି ଗୋଟେ କୋଡ଼ିଏ ଟଙ୍କା ଅଛି ଆଉ ଆଉ ସବୁ ଅଛି ଅଦା ସତୁରି ଟଙ୍କା ହଁ କେତେ କେତେ ଦରକାର କେତେ ଅଦାଟା ରେଟ୍ ତ ଜାଣୁଛ ଏତେ କମରେ କ'ଣ ହବ ଆଉ ଦେଖବା ସେ ଆଇଲେ ସବୁ କିଛି ହେଲେ ବାର୍ଗିନିଂ କରିଦେବା କଥା ଆଉ ପତ୍ରକୋବି ଦ ଆଁ ହଁ ହଁ ହଁ ସେଇଟା କେତେ ଦରକାର କେତେ କି ହଉ କୋଡ଼ିଏ ଟଙ୍କା ଲଗେଇ ଦେବି

ମୁଁ କହିଲି ପା ସେ ତୁମେ ବାର୍ଗିନିଂ ହେଇଯିବ କିଛି ତମେ ବେଶୀ ନେବ ବୋଲେ କମାଇ ଦବା କଥା ଗୋଟେ କେତେ କେତେ ହେଲେ ଆଉ ହେଲା ସେଇଟା ହେଇଯିବ କିଛି ଟେନସନ୍ କରନି ହଉ ଠିକ୍ ଅଛି ଟମାଟୋ ଅଛି ଏଇଟା ପନ୍ଦର ଟଙ୍କା କରିଦେବି କୋଡ଼ିଏ ଟଙ୍କା ବିକ୍ରି ହଉଚି ଯା ହଉ ତ ତୁମେ ବେଶୀ ନେଉଛ ବୋଲିକିନା ପନ୍ଦର କରିଦେଲି ଆଉ ଆଉ ତୁମେ ଗାଡ଼ି ଧରିକି ଆଇବ କି ମୁଁ ପଠେଇ ଦେବି ତମେ ଗାଡ଼ି ଧରିକି ଆଇବ କି ମୁଁ ପଠେଇ ଦେବି ଗାଡ଼ି ଭଡ଼ାଟା ଆପଣ ଦେଇଦେଇ ଥାନ୍ତେ ତ ଆଉ ହଁ ହଁ ହଁ କୁହନ୍ତୁ ଗଣ୍ଠି କୋବି ହଁ ଅଛି ହଁ ହଁ ଆଜ୍ଞା ଆଜ୍ଞା ପୋଟଲ୍ ତ ଚାଲିଶ ଟଙ୍କା କୁଆଡ଼ୁ ଆଜ୍ଞା

ଆଜ୍ଞା ଆପଣ ତ ଦେଖୁଛନ୍ତି ମାର୍କେଟ୍ରେ ରେଟ୍ ରେଟ୍ କେମିତି ଅଛି ପୋଟଲ୍ର ଆଉ ତା'ର କ'ଣ କହିବି କୁହନ୍ତୁ ସେ ପାଇକିଟ୍ ରେଟ୍ ମୁଁ କଇଦେଲି ହେଲା ଭାବନ୍ତୁ ନାଇଁ ମୁଁ ବେଶୀ କହିଦେଉଛି ବୋଲିକିନା ଠିକ୍ ଅଛି ଆପନ ଆସନ୍ତୁ ଆଉ ଦେଖ୍ବା ଆପଣ ଟାଇମ୍ କରି ଆସନ୍ତୁ ମୁଁ ଉଠେଇ ଦେଇଥିବି କେତେ ଦଶଟା ଦଶଟା ଭିତରେ ପହଞ୍ଚିବେ ତ ଆପଣ ହଉ ହଉ ହଉ ହଉ